ଜଳ ପ୍ରଦୂଷଣ କାରଣରୁ ବିଗତ ବର୍ଷ ବିଗତ ଦିନମାନଙ୍କ ଗୁଡ଼ିକରେ ଜଳବାୟୁର ପରିବର୍ତ୍ତନ ଘଟିଛି ଯାହାକି ମଣିଷ ସମାଜ ପାଇଁ ବହୁତ କ୍ଷତିକାରକ ଆଗାମୀ ପିଢ଼ି ପାଇଁ ଏହା ଭଲ ସଙ୍କେତ ନୁହେଁ